ହଁ ହଁ ହଁ ଯେଉଁ ଦେଇଥିଲି ସିଲେଇ କରିବାକୁ ତ ବ୍ଲାଉଜ୍ ପ୍ୟାଣ୍ଟ୍ ହରିକା ହଁ ହଁ ଆପଣଙ୍କର ସିଲେଇ ହୋଇଯାଇଛି ନା ନା ଆପଣ ଯେମିତି କହିଥିଲେ ଯେଉଁ ଡିଜାଇନ୍ କରିବାକୁ ମୁଁ ସେମିତି କରିଦେଇଥିଲି ଆପଣ କହିଥିଲେ ତ ବ୍ଲାଉଜ୍ଗୁଡ଼ା ଖାଲି ହାତ ଟାଇଟ୍ ମାରିବାକୁ ଆଉ ଲଟ୍କନ୍ ଲଗାଇବାକୁ କହିଥିଲେ ତ ହଁ ହଁ ସବୁ କରିଛି ଆପଣ ଗାଁ ରେ ବି ତ ଦେଉଛନ୍ତି ସିଲେଇ କରିବାକୁ କେତେଜଣ କେତେଜଣଙ୍କ ବ୍ଲାଉଜ୍ କାମ ବି ବାକି ଅଛି ହଁ ସେଇ ପୁଅର ଯେଉଁ ପ୍ୟାଣ୍ଟ୍ଟା ଦେଢ଼ଶହ ଟଙ୍କା ଅଛି ଶହେ ଟଙ୍କା ଦେଇଦେବେ ଆଉ ବ୍ଲାଉଜ୍ ଯାହା ଇଏ ପଇସା ଦେଇଦେବେ ଇଏ କରିକି ଆଉ କଟାକଟି କରି ଦେବେ ଆପଣ ତ ଜାଣିଛନ୍ତି ମୁଁ କହିବି କ'ଣ ଯେ ହଁ ସେ ତିନିଶହ ଟଙ୍କା ଦେଇଦେବେ ଆଉ ହଁ ହଁ ସାତଟା ଆଠଟା ପର୍ଯ୍ୟନ୍ତ ଖୋଲା ଅଛି ଆପଣ ଯେତେବେଳେ ଆସିପାରିବେ ଆଉ ହଁ ହଁ ଫୋନ୍ ହଁ ହଁ ସେଗୁଡ଼ାକ ସିଲେଇ ହେଉଛି ହଁ ସବୁ ଡିଜାଇନ୍ର ହଁ ଠିକ୍ ଅଛି